ବଗିଚାରେ ଆମେ ଫୁଲଫଳ ଲଗେଇଥାଉ ଫୁଲକୁ ଆମେ ମାଳକରି ଠାକୁରଙ୍କ ପାଖରେ ନେଇ ଅର୍ପଣ କରୁ କିମ୍ବା ଫୁଲ ଗଜରା କରି ଆମେ ନିଜର ମୁଣ୍ଡରେ ଲଗେଇଥାଉ କିମ୍ବା ଫୁଲ ଗଜରା କରି ଆମେ ବିକିପାରୁ ଆଉ ଫଳ ଫଳ ଆମେ ଠାକୁରଙ୍କ ପାଖରେ ଭୋଗ କରିଥାଉ କିମ୍ବା ଆମେ ନିଜେ ଖାଇବା ପାଇଁ କିଛି ଫଳ ଲଗେଇ ଥାଉ କିମ୍ବା ବିକିବା ପାଇଁ ହେଉ କିମ୍ବା ବନ୍ଧୁବାନ୍ଧବଙ୍କୁ ଦେବା ପାଇଁ ହେଉ ଆମେ ଏଇ ସବୁ ଫୁଲଫଳ ଲଗାଇ ଥାଉ